ଭାରତରେ ଅନେକ ନେତା ବ୍ୟବସାୟୀ ଶିଳ୍ପପତି ଅଛନ୍ତି ଯେଉଁମାନେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ କରିଆସିଛନ୍ତି ଏବଂ କରୁଛନ୍ତି ମଧ୍ୟ ସେଇ ବ୍ୟବସାୟୀ ଶିଳ୍ପପତିମାନଙ୍କ ମଧ୍ୟରେ ମୁଁ କିଛି ଜଣ ବ୍ୟବସାୟୀ ଓ ଶିଳ୍ପପତିକୁ ଜାଣିଅଛି ସେମାନେ ହେଉଛନ୍ତି ରତନ ଟାଟା ଧିରୁଭାଇ ଅମ୍ବାନୀ ମୁକେଶ ଅମ୍ବାନୀ ସେମାନେ ଶିଳ୍ପକ୍ଷେତ୍ରରେ ଶିକ୍ଷାକ୍ଷେତ୍ରରେ ବାଣିଜ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିଛନ୍ତି ଯେମିତିକି ଶିକ୍ଷାକ୍ଷେତ୍ରରେ ଧିରୁଭାଇ ଅମ୍ବାନୀ ମୁକେଶ ଅମ୍ବାନୀ ସ୍କୁଲ ଖୋଲି ପିଲାମାନଙ୍କୁ ବିଭିନ୍ନ ପ୍ରକାର ସ୍କଲାରସିପ ପରଦାନ କରିଛନ୍ତି ଯାହାକି ଶିକ୍ଷାକୁ ଶିକ୍ଷାକୁ ଉନ୍ନତ ଧରଣ କରୁଛନ୍ତି ଶିକ୍ଷାକୁ ଆଗକୁ ନେଉଛନ୍ତି ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଏନ ଜି ଓ ସଂସ୍ଥା ଖୋଲିଛନ୍ତି ଯାହାକି ଲୋକମାନଙ୍କ ପାଖରେ ବିଭନ୍ନ ପ୍ରକାର ସୁବିଧା ସୁଯୋଗ ପହଞ୍ଚି ପାରୁଛି ଯେଉଁମାନେ ଯେଉଁ କିଛି ସ୍କିଲ ଜାଣିଛନ୍ତି ସେମାନଙ୍କ ମଧ୍ୟ କାମ ଦିଆଯାଉଛି ବେକାରୀ ସମସ୍ୟା ଦୂର ଦୂରୀକରଣ ହେଇପାରୁଛି ବାଣିଜ୍ୟ ସଂସ୍ଥା ଦ୍ଵାରା ବିଭିନ୍ନ ପ୍ରକାର ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଇପାରୁଛି ଆଉ ସେମାନେ ଆମ ଦେଶ ଆମ ଦେଶ ଭାରତକୁ ବିଭିନ୍ନ ଦେଶ ବିଦେଶରେ ପରିଚିତ କରଇଛନ୍ତି ଏବଂ ଆଗକୁ ନେଉଛନ୍ତି ଆଉ ସେମା ଏଇ ମାନଙ୍କ ଭିତରେ ମଧ୍ୟ କିଛି ନେତା ଅଛନ୍ତି ଯିଏକି ଭାରତକୁ ଆଗକୁ ନେବାରେ କିଛିଟା କାର୍ଯ୍ୟ କରିଛନ୍ତି ସିଏ ହେଉଛନ୍ତି ନରେନ୍ଦ୍ର ମୋଦି ଯିଏକି ଆମ ଦେଶର ପ୍ରଧାନ ମନ୍ତ୍ରୀ ସିଏ ତାଙ୍କ ଦ୍ୱାରା ଚନ୍ଦ୍ରାୟାନ ଥ୍ରୀ ମିଶନ ଯେଉଁଟେ ଥିଲା ଯିଏ ଚନ୍ଦ୍ର କୁ ଯାଇ ବିଭିନ୍ନ ତଥ୍ୟ ଗ୍ରହଣ କରି ଆସିବାର ସୁଯୋଗ ପାଇଛନ୍ତି ଆମ ଆବିଷ୍କାରକ ମାନେ ଏବଂ ଭାରତକୁ ସିଏ ଦେଶ ବିଦେଶରେ ପରିଚିତ ମଧ୍ୟ କରିଛନ୍ତି ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟ ମଧ୍ୟ କରିଛନ୍ତି ଯେମିତିକି ଆମର ରାମ ମନ୍ଦିର ପ୍ରତିଷ୍ଠା କରିଛନ୍ତି ସେ ମୁସଲମାନଙ୍କ ମନ୍ଦିର କୁ ବାଦ୍ ଦେଇ ରାମ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଯେଟା ଆମ ହିନ୍ଦୁମାନଙ୍କ ପାଇଁ ବହୁତ ବଡ଼ ଗୌରବର କଥା ଆଉ ଧନ୍ୟବାଦ ବି ମଧ୍ୟ ମୁଁ ନରେନ୍ଦ୍ର ମୋଦି ସାରଙ୍କୁ ଦେଉଅଛି